ମୁଁ ହେଉଛି ପଶୁପାଳକ ଓ ମୁଁ ମେଣ୍ଢି ଛେଳି ବଳଦ ଗାଈ ଇତ୍ୟାଦି ପଶୁପାଳନ କରିଛି ଗାଈକୁ ସବୁବେଳେ ସୁରକ୍ଷିତ ରଖିବା ଆବଶ୍ୟକ ଗାଈକୁ ସଫା ସ୍ଥାନରେ ସଫା ଖାଦ୍ୟ ଓ ସଫା ଜଳ ପିଇବାକୁ ଦେବା ଆବଶ୍ୟକ କାରଣ ଖରାପ ଜଳ ବା ଖରାପ ସ୍ଥାନରେ ରଖିଲେ ଗାଈକୁ କୌଣସି ରୋଗର ଶିକାର ହେବାକୁ ପଡ଼ିଥାଏ ତେଣୁ ଗାଈକୁ ସବୁବେଳେ ସୁରକ୍ଷିତ ରଖିବା ପାଇଁ ସଫା ଖାଦ୍ୟ ଭଲ ଖାଦ୍ୟ ଦେବା ନିହାତି ଆବଶ୍ୟକ ତେଣୁ ଗାଈକୁ ଶିଶୁ ଜମ ଜନ୍ମ ଦେବା ସମୟରେ ମଧ୍ୟ ଗାଈର ସୁରକ୍ଷିତ ସୁରକ୍ଷତା କରିବା ବି ଆବଶ୍ୟକ ଗାଈକୁ ସବୁବେଳେ ଦେଖି ଭଲ ସ୍ଥାନରେ ରଖିବା ଓ ଭଲ ଜିନିଷ ଖୁଆଇବା ନିହାତି ଜରୁରୀ ଅଟେ